ହଁ ମୁଁ ଯେତେବେଳେ ସ୍କୁଲ୍ ରେ ପାଠ ପଢ଼ୁଥିଲି ସେତେବେଳେ ଆମ ସ୍କୁଲ୍ ର ଯିଏ ଥିଲେ ଚିତ୍ରାଙ୍କନ ସାର୍ ସିଏ ଆମକୁ ଚିତ୍ରାଙ୍କନ ଶିଖାଉଥିଲେ କେମିତି ଆମ୍ବ କଟାଯିବ କେମିତି କଦଳୀ କଟାଯିବ କେମିତି ବାଇଗଣ କଟାଯିବ କେମିତି ଅଣ୍ଡାର ଚିତ୍ର କଟାଯିବ ଏଇ ସବୁ ଚିତ୍ର ଗୁଡ଼ିକ ଅତି ସହଜ ମାଧ୍ୟମରେ ଆମକୁ ବର୍ଣ୍ଣନା କରି ଶିଖଉଥିଲେ ତା'ଦ୍ଵାରା ମୋତେ ଚିତ୍ରାଙ୍କନ ଶିଖିବାରେ ବହୁତ ଅସୁବିଧା ହେଲା ଅଉ ତା'ପରେ ମୁଁ ବୋଧେ ଅନେକ ଚିତ୍ରାଙ୍କନ ଯେଉଁଠିକି ଶିଖା ଯାଇପାରୁଛି ଯୋଉମାନେ ବହୁତ ଶିଖଉଛନ୍ତି ଭଲ ଏମିତି ପ୍ରାଇଭେଟ୍ ମାନେ ଇନସ୍ଟିଚ୍ୟୁଟ୍ ବି ଅଛି ଯୋଉଁଠିକି ଚିତ୍ରାଙ୍କନ ପିଲାମାନଙ୍କୁ ବହୁତ ସହଜରେ ଶିଖାଯାଇ ପାରୁଛି ଆଉ ତା'ର ମଧ୍ୟ ମୁଁ ମାଧ୍ୟମ କେବେ ତ ନେଇନାହିଁ କିନ୍ତୁ ସେତେବେଳେ ଯଦି ମୁଁ ସେ ତ ତା'ର ମାଧ୍ୟମ ନେଇଥାନ୍ତି ମଧ୍ୟ ଭଲ ଚିତ୍ରାଙ୍କନ କରିପାରିଥାନ୍ତି ଆଉ ତା'ର ଯଦି ମାଧ୍ୟମ ନେଇକି ଯଦିକୌଣସି କେହିବି ପିଲା ତା'ର ଶିଖିବାକୁ ଚାହିଁବେ କିନ୍ତୁ ଟିକିଏ ପଇସା ଖର୍ଚ୍ଚ ହେବ କିନ୍ତୁ ପିଲାମାନେ ଭଲ ଚିତ୍ରାଙ୍କନ ମଧ୍ୟ ଶିଖିପାରିବେ ଆଉ ଏଥିପାଇଁ ମୁଁ ତ ଭଲ ଚିତ୍ରାଙ୍କନ କରୁଛି ସେଥିପାଇଁ ମୁଁ ମଧ୍ୟ ଆହୁରି ଆଗକୁ ଭଲ ଚିତ୍ରାଙ୍କନ କରିବାପାଇଁ ମଧ୍ୟ ମୋଲ ମୋର ଲକ୍ଷ୍ୟ ରହିଛି ସେଥିପାଇଁ ମୁଁ ନେସ୍ନାଲ୍ ଲେବୁଲ୍ରେ ଯେମିତିକି ଆୱାର୍ଡ଼ ପାଇବି ସେଇ ଭାବରେ ମୁଁ ଏବେ କାର୍ଯ୍ୟ କରୁଛି ଆଉ ସେଥିପାଇଁ ମୋର ପରାମର୍ଶ ଭାବରେ ମୁଁ ଜଣେ ଭଲ କୋଚ୍ର ଙ୍କ ସହିତ କଥାହେଉଛି ତାଙ୍କ ସହିତ ସବୁବେଳେ ମିଟ୍ ହେଉଛି ସେମାନେ ସେ କୋଉ ପ୍ରଣାଳୀରେ ଚିତ୍ରଙ୍କନ କରୁଛନ୍ତି କିମିତି ଡିଜିଟାଲାଇଜ୍ରେ ଚିତ୍ରଅଙ୍କନ କରାଯାଇପାରିବ କେମିତି ପୂରା ଅବିକଳ ଯେମିତି ବି ଆମର କୁହ କ୍ୟାମେରାରେ ଯେମିତି ଫୋଟୋଟା ଉଠାଯାଏ ସେ ଯେମିତିକି ଥ୍ରୀ ଡି଼ ମାଧ୍ୟମରେ କି ଏଚ୍ ଡି ମାଧ୍ୟମରେ ଯେମିତି ଫୋଟୋ ଉଠାହେଉଛି ସେମିତି କେମିତି ଚିତ୍ରାଙ୍କନ ଆମେ ହାତରେ କରିପାରିବା ବି ଅବିକଳ ସେମିତି ଆସିବ ମୁଁ ତା'ର ପରାମର୍ଶ ନେଇ ଯେମିତି ଭଲ ଆଗକୁ ଚିତ୍ରାଙ୍କନ କରିପାରିବି ତାହା ମୋର ଆକାଂକ୍ଷା ଅଛି ଆଉ ମୁଁ ତାକୁ କରିପାରିଲେ ମୁଁ ଭାବୁଛି ମୁଁ ଗୋଟେ ଭଲ ଚିତ୍ରାଙ୍କନ ବୋଲି ବି ପ୍ରମାଣିତ ହେଇପାରିବି